ମୁଁ ଜଣେ ଗାୟିକା ମତେ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ ମୁଁ ଛୋଟ ବେଳୁ ଗୀତ ଗାଈ ଆସୁଛି ସ୍କୁଲ୍ରେ ଗାଉଥିଲି କଲେଜ୍ରେ ଗାଉଥିଲି ତାପରେ ଏବେ ମଧ୍ୟ ଷ୍ଟେଜ୍ ପୋଗ୍ରାମ୍ ବି ମଧ୍ୟ ମୁଁ କରେ ମୋତେ ନମିତା ଅଗ୍ରୱାଲ ଆଉ ଭିକାରି ବଳଙ୍କ ଗୀତ ବହୁତ ଭଲ ଲାଗେ ମୁଁ ଆଧୁନିକ ଗୀତ ଓ ତା ମାନେ ଭଜନ ଗୀତ ବହୁତ ଭଲ ପାଏ ମୁଁ ମୋ ଯେଉଁଗୁଡ଼ିକ ପସନ୍ଦ ମୋତେ ସେଇ ଗୀତଗୁଡ଼ିକ ଗାଇବା ପାଇଁ ମୋତେ ବହୁତ ଭଲ ଲାଗେ ମୁଁ ସେଇ ଭଳି ଗୀତ ସବୁବେଳେ ଗାଁ ଗହଳିରେ କିମ୍ବା ଷ୍ଟେଜ୍ ପୋଗ୍ରାମ୍ରେ ଗାଏ ମୁଁ ଆମ ଗାଁରେ ଜଣେ ନାମୀ ଦାମୀ ଗୀତ ଗାୟିକା ମୋତେ ସମସ୍ତେ ବହୁତ ଭଲ ପାଆନ୍ତି ଏଥିପାଇଁ ମୁଁ ବହୁତ ଭଲ ଭାବରେ ଗୀତ ଗାଏ ମୋତେ ତା ମାନେ କୌଣସି ରେକଡ଼ିଙ୍ଗ୍ ଗୀତ କିମ୍ବା ଏଇ ପପ୍ ଆଉ ରାପ୍ ଗୀତ ଜମା ଭଲ ଲାଗେନି ମୋତେ ଅର୍ଜିନାଲ୍ ଗୀତ ଶୁଣିବା ପାଇଁ ଓ ଗାଇବା ପାଇଁ ବହୁତ ଭଲ ଲାଗେ ମୁଁ ସେଇ ଗଡ଼ିକ ବାଛିକି ଭଲ ଭଲ ଗୀତ ଗାଏ ଗୀତ ଗାଏ ଆଉ ସେଥିପାଇଁ ମଧ୍ୟ ମୋତେ ବହୁତ ପୁରସ୍କାର ମଧ୍ୟ ମୋତେ ମିଳିଛି ଆଉ ଏବେ ବି ମଧ୍ୟ ମିଳୁଛି ମୁଁ ଗୀତ ଗାଇବା ପାଇଁ ବିଭିନ୍ନ ଜାଗାକୁ ମଧ୍ୟ ଯାଏ ମୋତେ ସମସ୍ତେ ଭଲ ଭାବରେ ଗୀତ ଗାୟିକା ଭାବରେ ପରିଚିତ ମୋର ଗୋଟେ ଅଛି ସେଥିପାଇଁ ମୋତେ ବହୁତ ଭଲ ଲାଗେ ଏପର୍ଯ୍ୟନ୍ତ ମୁଁ ମଧ୍ୟ ମୋର ସବୁ ଜାଗାକୁ ଗୀତ ଗାଇବା ପାଇଁ ଯାଉଅଛି ଆଉ ମୋତେ ଗୀତ ଶୁଣିବା ପାଇଁ ଗାଇବା ପାଇଁ ବହୁତ ଭଲ ଲାଗେ ମୁଁ ନମିତା ଅଗ୍ରୱାଲଙ୍କର ବହୁତ ଜଣେ ତା ମାନେ ତାଙ୍କୁ ମୁଁ ବହୁତ ଭଲ ପାଏ ସେ ମୋର ଆଦର୍ଶ ଭଳି ତାଙ୍କ ଗୀତକୁ ମୁଁ ବହୁତ ଅନୁସରଣ କରେ ଓ ସେହି ପରି ଗାଇବା ପାଇଁ ମୁଁ ମଧ୍ୟ ବହୁତ ଭଲ ପାଏ ତାଙ୍କୁ ତା ମାନେ ଷ୍ଟେଜ୍ ପୋଗ୍ରାମ୍ କରୁଥିବାର କିମ୍ବା ରେକଡ଼ିଙ୍ଗ୍ ଗୀତ ଗାଉଥିବାର ଦେଖି ମୋତେ ମଧ୍ୟ ବହୁତ ଭଲ ଲାଗେ ମୁଁ ବି ସେହି ପରି ଗୀତ ଗାଇବା ପାଇଁ ଇଛୁକ ଆଉ ଅଛି